ଗ୍ରାମାଞ୍ଚଳର ଯୁବପିଢ଼ି ସହରରେ ବସବାସ କରିବାକୁ ପସନ୍ଦ କରୁଥିବାରୁ ସୁଖୀ ଜୀବନ ସାଥି ପାଇବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଇଥାନ୍ତି କାରଣ ଆଜିକାଲି ଗାଁରେ କିଛି ରୋଜଗାର ପନ୍ଥା ନଥାଏ ସହରକୁ ଯାଇଥାନ୍ତି ବିଶେଷ କରି ସେ ସରକାରୀ ହେଉ କିମ୍ବା ବେସରକାରୀ ହେଉ କମ୍ପାନୀମାନଙ୍କରେ ସେମାନେ ରହି ରୋଜଗାର ପନ୍ଥା ବାହାର କରିଥାନ୍ତି ସହରକୁ ତ ଝିଅମାନଙ୍କୁ ଛାଡ଼ିବା ପାଇଁ ବାପା ମା' ମାନେ ଚାହାଁନ୍ତିନି ସେଥିପାଇଁ ସେମାନେ ଗାଁରେ ମଧ୍ୟ ରହିକି ନର୍ମାଲ୍ କାମ କରିଥାନ୍ତି ପୁଅମାନେ ସେଥିପାଇଁ ସୁଖୀ ଜୀବନସାଥୀ ପାଇବାରେ ଟିକିଏ ସମ୍ମୁଖୀନ ହୋଇଥାନ୍ତି କାରଣ ଝିଅର ବାପା ମା' ଚାହିଁବେନି କେତେବେଳେ ବି ଯେ ମୋ ଝିଅ ଏକୁଟିଆ ଯାଇକି ବଜାରରେ ପାଠ ପଢ଼ୁ କିମ୍ବା କିଛି ବି ରୋଜଗାର କରୁ ସହରରେ ଚଳିବା ପାଇଁ ସବୁବେଳେ ପ୍ରତ୍ୟେକଟି କଥାରେ ସକାଳଠୁ ଶୋଇ ଉଠିବା ପାଖରୁ ବ୍ରସ୍ର ବି ପଇସା କୋଲ୍ଗେଟ୍ର ବି ପଇସା ପାଣିର ବି ପଇସା ଏମିତିକି ଉଠିଲା ପାଖରୁ ପଇସାର କାରବାର ହେବ ରାତିରେ ଶୋଇବା ପର୍ଯ୍ୟନ୍ତ ସେଥିପାଇଁ ଗୋଟିଏ ପୁଅ ସିନା ରୋଜଗାର କରିକି ଏତେ ଟଙ୍କା ନିଜ ଆୟ ଅପେକ୍ଷା ବ୍ୟୟ କରିଦେବ ଦେବ କିନ୍ତୁ ଝିଅପିଲା ସେତିକି କରିପାରିବ ନାହିଁ ସେଥିପାଇଁ ଝିଅର ବାପା ମା' ଚାହାଁନ୍ତିନି ଯେ ଝିଅ ଗୋଟିଏ ଯାଇକି ସହରରେ ବସବାସ କରୁ ଆଉ ପୁଅ ପିଲାମାନେ ତ ସବୁବେଳେ ଯାଉଛନ୍ତି ଯେଉଁମାନେ ସହରକୁ ସେମାନେ ତ ଗାଁକୁ ଫେରିବା ପାଇଁ ଆଉ ଇଚ୍ଛା କରନ୍ତିନି ଆଉ ଗାଁରେ ରହୁଥିବା ଝିଅମାନେ ସେମାନେ ସେଇ ପାଖ ଗାଁର ପୁଅମାନଙ୍କୁ ହିଁ ବାହା ହେଇଯାଆନ୍ତି ଯେଉଁମାନେ ଗାଁରେ ରହିଥାନ୍ତି ଆଉ ସହରରେ ରହୁଥିବା ପୁଅମାନେ ସବୁବେଳେ ସେମାନେ ହାଇ ଏଜୁକେସନ୍ର ଝିଅ ଖୋଜିଥାନ୍ତି ତ ଯେହେତୁ ଗାଁର ଝିଅପିଲାମାନେ ଯାଇନଥାନ୍ତି ସହରକୁ ସେମାନଙ୍କୁ ସେଥିପାଇଁ ଟିକିଏ କଷ୍ଟକର ସମ୍ମୁଖୀନ କରିବାକୁ ପଡ଼ିଥାଏ ଯେହେତୁ ସେମାନେ ତାଙ୍କ ଏଜୁକେସନର ଝିଅ ପାଇନଥାନ୍ତି ସେଥିପାଇଁ ସେମାନଙ୍କୁ ସହରରେ ଚଳିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସୁଖୀ ଜୀବନସାଥିଟିଏ ପାଇବାରେ ସେମାନେ ବହୁତ ପ୍ରକାରର ସମକ୍ଷା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଆଉ ଝିଅମାନେ ତ ସେତିକି ହେଇନଥାଏ ଗାଁର ତେଣୁକରି ଗାଁ ପାଖର ଝିଅ ପୁଅଙ୍କର ବାହାଘର ହେଇଥାଏ